ଆମର ଏସଏଚଜି ସଂଘ ଦ୍ୱାରା ଆମର ବହୁତ ଉନ୍ନତି ହୋଇଛି ସଂଘ ମାଧ୍ୟମରେ ବ୍ୟାଙ୍କରୁ ଲୋନ ଆଣି ବଡ଼ି ଧୂପ ମସଲା ପାଉଡ଼ର ଏସବୁ ତିଆରି କରି ଉପକୃତ ହୋଇଛନ୍ତି ସଂଘ ମାଧ୍ୟମରେ ବଗିଚାର ଉନ୍ନତି ବି କରିଛନ୍ତି ଦଶ ହଜାର ଟଙ୍କା ଲୋନ ବି ଆଣିକି ସେଥିରେ ଆଳୁ ମକା ମକା ଭେଣ୍ଡି ଚାଷ କରି ଉପକୃତ ହୋଇଛନ୍ତି